ହ୍ୟାଲୋ କିଏ କହୁଛ କି

କିଏ କହୁଛ କି ହଁ ଅଛି କେଉଁ ଟାଇପ୍ର କିଣିବେ ଆପଣ ଅଛି ସବୁ ରକମର ଅଛି ତମର କେଉଁ ଟାଇପ୍ର କିଣିବ କେତେ ରେଟ୍ ଭିତରେ କିଣିବ ଆଜ୍ଞା କୁହନ୍ତୁ ଆପଣ କେଉଁ ଟାଇପ୍ର କିଣିବେ କେଉଁ ଟାଇପ୍ର ଅଛି ଅଛି ସେମିତିଆ ସେମିତିଟା ବି ଅଛି ମିରର୍ ନଥିଲାଟା ବି ଅଛି କୋଉ ଟାଇପ୍ର ନେବେ ଅଛି ହଁ ଆପଣ କେଉଁ ମଡ଼େଲ୍ର ନେବ କୁହନ୍ତୁ କେତେ ଭିତରେ କେତେ ରେଟ୍ ଭିତରେ ନେବ ଅଛି କୋଡ଼ିଏ ହଜାର ଭିତରେ ଅଛି କୋଡ଼ିଏ ହଜାର ବି ଅଛି ଅଠର ହଜାର ଅଛି ସେଇଟା ସବୁ କିଛି ଅଛି ଚେୟାର୍ ଅଛି ଖାଟ୍ ଅଛି ଟେବୁଲ୍ ଅଛି ମିରର୍ ଅଛି ସବୁ ଅଛି ଅଛି ନ୍ୟୁ ମଡ଼େଲ୍ର ଅଛି ସବୁ ଅଛି ଆପଣ ନେବ ବୋଲେ କେତେ ରେଟ୍ ଭିତରେ ନେବ ସେ ନ୍ୟୁ ମଡ଼େଲ୍ଟା ହଉ ମୁ ରଖିଥିବି ହଁ ଡାଇନିଂ ଟେବୁଲ୍ ଅଛି କାଚର ଅଛି କାଠର ଅଛି ଆପଣ କୋଉଟା ନେବ ହଁ ସେଟା ସେଟା କାଠର ଆସିବ ବାର ହଜାର ଟିକେ ସାନ ଆସିବ ଆପଣ କୋଉ ଟାଇପ୍ର ନେବ କାଚର ନେବ କି ସେ କାଠର ନେବ କାଠର ରେଟ୍ ଅଧିକ ଆସିବ ସେଟା ପନ୍ଦର ହଜାର ପଡ଼୍ବ ଆଉ ତା ସହିତ ଚେୟାର୍ ଚାରିଟା ଯିବ ହେବ ଗୋଟେ ହଜାର ପାଞ୍ଚଶହ କମେଇବି ହଉ ଆପଣ କାଲି ଆସିକିରି ଦେଖନ୍ତୁ ଦେଖି କରି ମୁଁ ରେଡ଼ି କରିକିରି କାଲି ସକାଲରେ ଆସିକରି ନେଇଯିବ ଦେଖି କରି ତେର ହଜାର ପନ୍ଦର ହଜାର ରେଟ୍ କମ୍ ରେଟ୍ ହେବନି ଚଉଦ ହଜାର ହେଲେ ହେବ ହଁ ହେବ ହଉ ଆପଣ କାଲି ସକାଲ ଦଶଟା ବେ ମୁଁ ଦୋକାନ ଖୋଲୁଛି ସେତେବେଲେ ଆସିକରି ଦେଖିକରି ନେଇଯିବେ